ଆମର୍ ପାରିବାରିକ ରେସିପି ହେନ୍ତା କିଛି ଖାସ ତ ନିନ ବାକି ମୋ ଆଇ ଆଗରୁ ବିନା ମି ବିନା ମସଲାରେ ଚିକେନ ଆଉ ମଟନ ବନଉଥିଲେ ହଲଦୀ ସନ୍ତୁଲି କରି ସେଟା ଆମେ କେଜି ବାଟେ ଖାଇଦଉଥୁନୁ ବାକି ପେଟ କେବେ ଖରାପ ନହଉଥି ଏବେ ଏତିକି ବେଶୀ ମସଲା ଦଉଚନ୍ ଏତିକି ବେଶି ତେଲ ଦଉଚନ୍ ସେ ଦିଇ ଚାରି ପିସ୍ ଖାଇଲେ ଏକା ପେଟ୍ ଗଡ଼ବଡ଼ ହେଇଯାଉଛେ ପାରିବାରିକ ରେସିପି ବାଲା ହେଟା ନ ଗୋଟେ ଜିନିଷ ଅଛେ ସୁର୍ଷ ଟିକେ ଆରୁ ଲାଲ ମିର୍ଚା ଟିକେ ପୋଡ଼ିଜି ଦିଆ ହଉଥିଲା ତେଲ ଥି ଆଉ ସେଥି ମାଂସ ପକେଇ ଦିଆ ହଉଥିଲା ନୁନ ନୁନା ହଲଦି ହଲଦା ଦେଇକରି ସାଙ୍ଗରେ ଦୁଇଥର ଘାଟି ଦଉଥୁ ଆର୍ ପକେଇ ଦଉଥନୁ ଆ ତାର୍ ସଗେ ସଗେ ଗରମ ହଉଥିଲା ପାଣି ଛାଡ଼ୁଥିଲା ପାଣି ଶୁଖି ଶୁଖା କରିକ ଯେତେବେଲା ଲାଲ ଲାଲ ହେଇଯିବା ପୁରା ଶୁଖା ହେଇଯିବା ହେ ତାବେଲା ଉତରେ ଦଉଥନୁ ଏବେ ହେନ୍ତା କରିଦଉଛନ୍ ସେ ହୋଟେଲ ବାଲେ ଆଉ ପତର ଦେଇକରି ଟିକେ ଧୂଆଁ କରିଦଉଛନ୍ ଆରୁ ସେତାଗି ପତର ପୋଡ଼ା ବୋଲିକି ବିକି ଦଉଛନ୍ ନା ତ ହେଟା ଆମେମାନେ ତ ଆମ ଘରେମାନଙ୍କୁ ସବୁବେଲେ ହଉଥିଲା ଏଭ ସମୟ ନିମିଲବାର୍ କାମ ଧାମରୁ ଲୋପଧରେ ମୁରୁଜନ ହେଥିରେ ଲାଗି ହେଟା ମମାନେ ନ କରିରି ହେବାରନ ଆମର୍ ପାରିବାରିକ ରେସିପି ବଲେ ହେଟା ନ ଗୋଟେ ଜିନିଷ ଅଛେ